ଭାରତର ବହୁତ ଗୁଡ଼ିକ ଦେଖିବା ଜାଗା ଅଛି ଖାସ କରି ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ କୋରାପୁଟର ଗୁପ୍ତେଶ୍ଵର ଓ ସାବର ଶ୍ରୀକ୍ଷେତ୍ର ଦେଓମାଳି ପୁଞ୍ଜିଶିଲ୍ ଲୋକମାନେ ବହୁତ ବୁଲିବାକୁ ମଧ୍ୟ ଯାଆନ୍ତି ହୀରାକୁଦ ଡ୍ୟାମ୍ ଡୁଡ଼ୁମା ଓ କଟ କଣ୍ଟା ବାଁଶୁଳି ସମ୍ବଲପୁର ବାହାର ଲୋକମାନେ ମଧ୍ୟ ଆସି ଏଠି ବୁଲନ୍ତି ଓ ଦେଖନ୍ତି